ମୋର୍ ଗୁଟେ ବହିଟେ ଅଛେ ବହିଟେ ଅଛେ ଜେନ୍ଟାକି ମୁଇଁ ବହୁତ୍ ଥର୍ ପଢ଼୍ଲିନ ବାରମ୍ବାର୍ ସେଟାକେ ପଢ଼ୁଥିସି ଇହାଦେ ବି ଆଇ ଯେ ବି ପଢ଼ୁଚେଁ ବହିକେ ମତେ ବହୁତ୍ ଭଲ୍ ଲାଗ୍ସି ସେ ଭିତ୍ରେ ବହୁତ୍ ଶିଖ୍ବାର୍ ଜିନିଷ୍ଟେ ବି ଅଛେ ବହୁତ୍ ଶିକ୍ଷା ମିଲ୍ସି ସେ ଭିତ୍ରୁ ସେ ବହି ଭିତ୍ରୁ ସେ ଦେହି ଚିତ୍ରମାନେ ବି ବହୁତ୍ ଭଲ୍ ଭଲ୍ ପେଟିଙ୍ଗ୍ ହେଇଛେ ବହୁତ୍ ଭଲ୍ସେ କଟା ହେଇଛେ ସେ ଚିତ୍ର ମଧ୍ୟ ମତେ ବହୁତ୍ ଭଲ୍ ଲାଗ୍ସି ସେ ବହିକେ ମୁଇଁ ବହୁତ୍ ଥର୍ ପଢ଼୍ଲିନ ଏତେ ଥର୍ ପଢ଼୍ଲିନ ଯେ କହି ବି ନାଇଁ ପାରେ ଗନି ବି ନାଇଁ ପାରେ ସେ ଭିତ୍ରୁ ଶିକ୍ଷା ମିଲ୍ସି ଆମେ ଦୁନିଆ ଆଗ୍କେ କେନ୍ତା ଚଲ୍ମା ଆମର୍ ସାଙ୍ଗ୍ ସାଥିମାନ୍ଙ୍କର୍ ସାଙ୍ଗେ କେନ୍ତା କରି ରହେମା କେନ୍ତା କରି ମିଲିମିଶି କି ରହେମା ସେ ବହିରେ ସବୁ ଲେଖା ହେଇଛେ ହେଥିର୍ ଲାଗି ମତେ ସେ ବହିଟା ବହୁତ୍ ଭଲ୍ ଲାଗ୍ସି ମୋର୍ ସାଙ୍ଗେ ସାଙ୍ଗେ ମୋର୍ ସାଙ୍ଗମାନଙ୍କୁ ବି ସେ ବହି ଦେଇଚେଁ ସଭେ ସେ ବହିଟା ପଢ଼ିଛନ୍ ମତେ ବହିଟା ବହୁତ୍ ବହୁତ୍ ଭଲ୍ ଲାଗ୍ସି ବହୁତ୍ ଥର୍ ବି ପଢ଼୍ଲି ନ ହେତି ବହୁତ୍ ଶିକ୍ଷା ମିଲିଛେ ମତେ ମତେ ବହୁତ୍ ଭଲ୍ ଲାଗ୍ସି ସେ ବହିଟା ବହୁତ୍ ଶିକ୍ଷା ଅଛେ ସେଥି